ସାଧାରଣତଃ ମୋତେ ବାଡ଼ି ବଗିଚାରେ ଫୁଲ ଚାଷ ଏବଂ ଫଳ କରିବାକୁ ପସନ୍ଦ ଲାଗେ ଯଥା ଫୁଲ ହେଲା ଗୋଲାପ ଟଗର ମଲ୍ଲି ମାଳତୀ ଇତ୍ୟାଦି ଫଳ ହେଲା ଲେମ୍ବୁ ଆମ୍ବ କମଳା ଟଭା କିମ୍ବା ପିଜୁଳି ଆତ ଏହା ଡାଳିମ୍ବ ନଡ଼ିଆ ଇତ୍ୟାଦି ଲଗାଇ ଥାଉ ବାଡ଼ିରେ ଆମେ ଫୁଲ ଫଳ ଚାଷ କଲେ ଫୁଲ ଆମକୁ ଅଧିକ ମନ୍ଦିରରେ ଲାଗିଥାଏ ଆଉ ମଧ୍ୟ ବଜାରରେ ବିକି ପାରୁ କିମ୍ବା ସାହିରେ ବି ଲୋକ ଆସିକି ନିଅନ୍ତି ନଡ଼ିଆ ହେଲା ନଡ଼ିଆ ହେଉ କିମ୍ବା ଲେମ୍ବୁ ହେଉ ସବୁ ତୋଳା ତୋଳି କରିକି ବଜାରରେ ବିକ୍ରି କରିଥାଉ ଆମ ଘରେ ବି ଲାଗେ ଆମେ ଖାଇବା ସହିତ ବିକିବା ବିକି ବି ପାରୁ